ପହଁରିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଫିଟନେସ୍ କୁ ଲାଭ ମିଳିଥାଏ ପହଁରିବା ଦ୍ୱାରା ଯୋଉ ହୃଦ ରୋଗ ବ୍ୟକ୍ତି ଯୋଉମାନେ ଅଛନ୍ତି ସେମାନଙ୍କର ହୃଦ ହୃଦ ରୋଗ ଭଲ ହୋଇଯାଏ କାହିଁକିନା ପହଁରିବା ଦ୍ୱାରା ଶାରୀରିକ ଏକ୍ସରସାଇଜ କିମ୍ବା ଶାରୀରିକ ଫିଟନେସ୍ ହେଇଥାଏ ଏବଂ ଇଣ୍ଟର୍ନାଲ ବଡି ପାର୍ଟ ଆଉଟ୍ ବଡି ପାର୍ଟ ସବୁଥିରେ ଏକ୍ସସାଇଜ ହେଇଥାଏ ପହଁରିବା ଦ୍ୱାରା ଶାସକ୍ରିୟା ନିୟନ୍ତ୍ରଣ ରଖିଲେ ହୃଦ୍ରୋଗ ଯୋଉ ବ୍ୟକ୍ତିମାନେ ଅଛନ୍ତି ସେମାନଙ୍କ ପାଇଁ ବହୁତ ଭଲ ତାଙ୍କର ଶ୍ୱାସକ୍ରିୟା ସଚଳ ହେଇଥାଏ ଏବଂ ହୃଦ ହୃଦ ମଝିରେ ଯୋଉ ଚର୍ବି ଜମିଥାଏ ସେଗୁଡ଼ିକ ଆଉ ରହେ ନାହିଁ ପହଁରିବା ଦ୍ୱାରା ବ୍ୟକ୍ତିର ଅନ୍ତଃ ଶାରୀରିକ ବହିଃ ଶାରୀରିକଲାଭ ମିଳିଥାଏ ଏବଂ ଶାରୀରିକ ଏକ୍ସସାଇଜ୍ ଫୁଲ୍ ହୋଇଥାଏ ତ ପହଁରିବାରେ ଆମ ଦେହରେ ବହୁତ କିଛି ଲାଭ ହୋଇଥାଏ ପହଁରିବା ଦ୍ୱାରା ମାନସିକ ଶାରୀରିକ ସବୁଥିରେ ସନ୍ତୁଷ୍ଟି ମିଳେ ଏବଂ ହୃଦ ରୋଗ ରୋଗୀ ପାଇଁ ବହୁତ ଭଲ ପହଁରିବା